ହ୍ୟାଲୋ ଆପଣ ଡେଲିଭରି ବଏ କହୁଛନ୍ତି ତ ହଁ ମୁଁ ଗୋଟେ ଅର୍ଡ଼ର କରିଥିଲି କୁର୍ତ୍ତୀଟିଏ ତମେ କ'ଣ ପ୍ଲାଜୋ ପଠେଇ ଦେଲ ମୁଁ ମୁଁ କେତେ ଆଶା କରିକି ସେଇଟା ଅର୍ଡ଼ର୍ କରିଥିଲି ତମେ କ'ଣ ସେଇଟା ଭୁଲ୍ରେ ପଠେଇ ଦେଲ କ'ଣ ମୋର ଯେମିତି ଭୁଲ୍ ହେଉଛି ସମସ୍ତଙ୍କର କି ସେମିତି ଭୁଲ୍ରେ ପଠେଇ ଦଉଛି ନା କ'ଣ ଟିକେ ଦେଖିକିନା କାମ କରୁ ନାହାନ୍ତି କି ଆପଣ ମୋ ମୋ ବେଳରେ ଏମିତି କରିଛନ୍ କରିଛ କିନ୍ତୁ ଦେଖ ଆଉ କାହାକୁ ବି ସେମିତି କରନାହିଁ ଟିକେ ଭାବିଚିନ୍ତିରେ କାମ କରି ପଠାନ୍ତୁ ଟିକେ ମୁଁ ଏଇଟା ରିଟର୍ନ୍ କରିଦେବି ନା କ'ଣ ଆପଣଙ୍କର ଇଏରେ ମତେ ଏଇଟା ପସନ୍ଦ ନୁହଁ ମୁଁ ଯେମିତି ପସନ୍ଦ କରିଥିଲି ସେମିତି ଆସିନାହିଁ ମୁଁ ଏଇଟା ରିଟର୍ନ୍ କରିଦଉଛି ଆପଣ ସେଇଟା ମୋ ଟାଇମ୍ରେ ପୁରା ଶୁକ୍ରବାର ଦିନ ପଠେଇଦେବେ ମୋ ମୋ ଘରେ ରିଟର୍ନ୍ କରିିଦେବି ମୁଁ ରିଟର୍ନ୍ କରିଦଉଛି